ମୋର ପ୍ରିୟ ସୁଇମିଂ ଗନ୍ତବ୍ୟସ୍ଥଳ ହେଉଛି ଚନ୍ଦ୍ରଭାଗାରେ ଉପସ୍ଥିତ ସମୁଦ୍ର ମୁଁ ସେଠାକୁ ନିଜ ପରିବାର ସହିତ ବହୁତ ଥର ଯାଇଛି ମୋତେ ସେଠାରେ ଗାଧେଇବାକୁ ଏବଂ ସୁଇମିଂ କରିବାକୁ ବହୁତ ଭଲ ଲାଗେ ଏବଂ ମୁଁ ଅଧିକାଂଶ ସମୟ ଆମ ଗ୍ରାମରେ ଥିବା ପୋଖରୀକୁ ଯାଇଥାଏ ଗାଁ ମୁଣ୍ଡରେ ଏକ ବଡ଼ ପୋଖରୀ ଅଛି ସେଠାରେ ଆମେ ସାଙ୍ଗ ମେଳ ହୋଇ ଏକାସାଙ୍ଗରେ ଯାଉ ମୁଁ ମଧ୍ୟ ସେହିଠାରେ ଗାଧୋଇ ପହଁରି ଧୀରେ ଧୀରେ ପହଁରିବା ଶିଖିଲି ଏବଂ ସେଠାରେ ପରିବେଶ ଏତେ ଭଲ ଯେ ଆପଣ ଯେକୌଣସି ମୋତେ ପହଁରା ଶିଖିଯିବେ ଏବଂ ସାଙ୍ଗ ମେଳରେ ଥିଲାବେଳେ ଆପଣ ମଜାମସ୍ତି ମଧ୍ୟ କରିବେ ପହଁରା ଶିଖିବାଟା ଅତ୍ୟନ୍ତ ସହଜ ଚେଷ୍ଟା କଲେ ସବୁ ସମ୍ଭବ ଏବଂ ମୁଁ ମଧ୍ୟ ଛୋଟବେଳରୁ ସେଠାକୁ ଯାଏ ପହଁରିବାର ଇଚ୍ଛା ନେଇ ଯେକୌଣସି ଅସୁବିଧା ହେଇପାରେ ତେଣୁ ସେଠାରେ ଯାଇ ଶିଖିବା ଉଦ୍ଦେଶ୍ୟରେ ମୁଁ ଯାଇ ସବୁଦିନ ଟିକେ ଟିକେ ପହଁରେ